ଗୋଟିଏ ମଣିଷ ଯଦି କୃଷି କାମ କରିକି ଚଳୁଥାଏ ତା'ର ଯଦି ଫସଲ ନଷ୍ଟ ହୋଇଯାଏ କିମ୍ବା ବନ୍ୟା ବାତ୍ୟା ହୋଇ ତା ଫସଲ ନଷ୍ଟ ହୁଏ କିମ୍ବା ତାଙ୍କ ଫସଲ ବିକ୍ରି ନ ହୋଇ ନଷ୍ଟ ହୋଇଯାଏ ସେ ବ୍ୟାଙ୍କରୁ କିମ୍ବା ଯେକୌଣସି ଜାଗାରୁ ଋଣ ଆଣିଥାଏ ତାହା ସୁଝି ନପାରେ ତାହେଲେ ସେ ଆତ୍ମହତ୍ୟା କରିଥାଏ ସେ ଆତ୍ମହତ୍ୟାକୁ ଏଡ଼େଇବା ପାଇଁ ଆମର ସରକାର ବହୁତ ହେଲ୍ପଲାଇନ୍ର ସୁବିଧା ମଧ୍ୟ କରିଛନ୍ତି ଯେମିତିକି ଆମର କାଳିଆ ଯୋଜନା ସୁବିଧା ରହିଛି କୃଷକମାନଙ୍କ ଆକାଉଣ୍ଟ୍ କୁ ଡାଇରେକ୍ଟ ପଇସା ଆସିପାରୁଛି ଆଉ ଅନ୍ୟାନ୍ୟ ବ୍ୟାଙ୍କରୁ ମଧ୍ୟ କୃଷି ଋଣ କଲେ ସେମାନେ କମ୍ ସୁଧରେ ଋଣ ମଧ୍ୟ ଦେଇପାରୁଛନ୍ତି ଅନ୍ୟ ସୁବିଧା ବୀମା ମାନେ ମଧ୍ୟ କୃଷକମାନଙ୍କ ପାଇଁ ସରକାର ଏବେ କରିଛନ୍ତି ସେମାନଙ୍କ ପାଇଁ ତାଙ୍କ ମଣ୍ଡିର ମଧ୍ୟ ବ୍ୟବସ୍ଥା ରହିଛି ଯେମିତିକି ସେମାନେ କାର୍ଡ କରି ନିଜର ଜିନିଷକୁ ସୁଲଭ ମୂଲ୍ୟରେ ବିକ୍ରି କରିପାରିବେ ସେପରି ସୁବିଧା ମଧ୍ୟ ସରକାର କରିଛନ୍ତି ଅନ୍ୟ ଅନ୍ୟ ପକ୍ଷରେ ଯଦି କୃଷକ ମାନଙ୍କର କିଛି ଅସୁବିଧା ହୁଏ ସେମାନେ ବ୍ଲକ୍ ମାଧ୍ୟମ ରେ ଯାଇ ନିଜର ଅସୁବିଧାର କାରଣ ମଧ୍ୟ ଅନ୍ୟମାନଙ୍କୁ ଜଣେଇ ପାରିବେ ଯେପରିକି ହଟିକଲ୍ଚର୍ ଅଫିସ୍ ମାଧ୍ୟମରେ ଜଣାଇ ସେମାନଙ୍କୁ ଠିକ୍ ସମୟରେ ଭଲ ଭଲ ଟ୍ରେନିଙ୍ଗ ଦେଇ ସେମାନେ ଅନ୍ୟ ଚାଷ ମଧ୍ୟରେ ବୁଝାଇ ସେମାଙ୍କୁ ଭଲ ଚାଷ କରିବାରେ ସାହାଯ୍ୟ ମଧ୍ୟ କରିଥାନ୍ତି ଆମ ଅଞ୍ଚଳରେ କାଉନ୍ସେଲିଂ କାଉନ୍ସେଲିଂ ସେଣ୍ଟର୍ ମଧ୍ୟ ରହିଛି କୃଷକଙ୍କ ପରିବାର ଯଦି କୃଷି କାମରେ ଚଳୁଥାଏ ସେମାନଙ୍କ ପରିବାର ମଧ୍ୟରୁ ଯଦି କୃଷକ ଟି ଆତ୍ମହତ୍ୟା କରିଥାଏ ସେମାନଙ୍କ ପରିବାର ଖାଇବାକୁ ନ ପାଇ ବହୁତ କଷ୍ଟରେ ଚଳିଥାଏ କାରଣ ସେମାନେ ବ୍ୟାଙ୍କରୁ ଲୋନ୍ ନେଇ କୃଷି କାମ କରିଥାନ୍ତି ଫସଲ ବିକ୍ରି ପରେ ତାହା ସୁଝିଥାନ୍ତି ଯେହେତୁ ସେ ମରିଯିବା ଫଳରେ ତାଙ୍କ ବ୍ୟାଙ୍କର ଲୋନ୍ ମଧ୍ୟ ସେମାନେ ଦେଇପାରନ୍ତି ନାହିଁ ଖାଇବାକୁ ମଧ୍ୟ ପାଆନ୍ତି ନାହିଁ ସେମାନେ ବହୁତ କଷ୍ଟରେ ମଧ୍ୟ ରହିଥାନ୍ତି